ଘରେ ବଜ୍ର ଆମର ଆସିଲା ପରଠାରୁ ବଜ୍ରର ଯତ୍ନ ବହୁତ ଭଲ ଭାବରେ ନିଆଯାଉଛି ଗୃହପାଳିତ ପଶୁମାନଙ୍କର ଯତ୍ନ ନେବାରେ ବଜ୍ରର ସହିତ ଆମର ସମ୍ପର୍କ ବହୁତ ଭଲ ଏବଂ ତା'ର ଯତ୍ନ ମଧ୍ୟ ଆମେ ବହୁତ ଭଲ ଭାବରେ ନେଉଛୁ ବଜ୍ରକୁ ଛାଡ଼ିଦେଲା ପରେ ରମା ନାମକ ଗୋଟେ ଗାଈ ମଧ୍ୟ ଆମ ଘରରେ ଅଛି ବଜ୍ର ଏବଂ ରମାଙ୍କର ଯତ୍ନ ଆମ ଘରେ ଆମର ପୁରାତନ ପରମ୍ପରା ହିସାବରେ ଆମ ଘରର ଅଜା ଏବଂ ଆଈଙ୍କ କଥାରେ ତାହା ଚାଲି ଆସୁଛି ବହୁ ପୁରୁଣା ପୁରାତନ କାଳରୁ ଗାଈଟି ବହୁ ପୁରୁଣା କାଳରୁ ଅଛି ବଜ୍ର ଆସିଲା ପରେ ମଧ୍ୟ ତାହାର ନିୟମିତ ଯତ୍ନ ଆମେ ସେଇ ହିସାବରେ ନେଉଛୁ ଖାଦ୍ୟପେୟ କରିବା ପାଇଁ ଆମେ ତାକୁ ଦାନା ଦେଉନାହୁଁ ତାହା ସିଏ ମ ବଜ୍ର ମାଂସ ଖାଉଥିଲା ସମୟରେ ଗାଈ ତା'ର ଘାସ କୁଣ୍ଡା କୁଟା ଏଗୁଡ଼ା ସବୁ ଖାଉଛି ନିୟମିତ ଧୁଆ ହେଉଛି ଗାଈ ବଜ୍ର ମଧ୍ୟ ନିୟମିତ ଧୁଆ ହେଉଛି ସେଥିରେ ଆମେ କୌଣସି ପ୍ରକାର ଅଜୈବିକ ଜିନିଷ ଯେମିତିକି ସାବୁନ୍ ଫାବୁନ୍ ୟୁଜ୍ କରୁନାହୁଁ ବିନା ସାବୁନ୍ରେ ଆମେ ନିମ୍ବ ପତ୍ରରକୁ ବାଟିକି ଧୋଇକି ଆମେ ତା'ର ରସରେ ବଜ୍ର ଏବଂ ରମା ଦୁଇ ଜଣଙ୍କୁ ଗାଧା ହୁଏ ସେମାନଙ୍କ ମଧ୍ୟରୁ ବିଭିନ୍ନ ଗନ୍ଧ ନଆସିବା ପାଇଁ ଫୁଲ ବାସି ଫୁଲଗୁଡ଼ିକୁ ଶୁଖାଇ ସେଥିରେ ଗୋଟେ ଏକ ପ୍ରକାର ମଣ୍ଡରୁ ଅତର ତିଆରି କରାଯାଏ ତାହା ମଧ୍ୟ ଗାଧୋଇଲା ସମୟରେ ପାଣିରେ ପଡ଼ି ବଜ୍ର ହରିକାଙ୍କୁ ଗାଧୁଆଯାଏ ଯାହାକି ସେମାନଙ୍କର ଶରୀର ଦୁର୍ଗନ୍ଧରୁ ରକ୍ଷା କରେ